ମୋତେ ଯୋଗ କରିବାପାଇଁ ବହୁତ ଭଲ ଲାଗେ ଯୋଗ କଲେ ଆମ ଦେହ ସୁସ୍ଥ ରହିବ ଆଉ ଯେକୌଣସି ଗୋଟେ କାମ କରିବା ପାଇଁ ଇଛା ହେବ ଯୋଗ ଅଭ୍ୟାସ ଥିବା ବ୍ୟକ୍ତି ମାନଙ୍କୁ ଏହି ପରାମର୍ଶ ଦେବି ସେମାନେ ସକାଳେ ଯୋଗ କରନ୍ତୁ ଏବଂ ଖାଲି ପେଟରେ ରହି ଯୋଗ କରନ୍ତୁ ଯୋଗରେ ଥିବା ସମସ୍ତ ନିୟମକୁ ମାନନ୍ତୁ ଯୋଗ ଯୋଗ କଲେ ଆମ ଦେହ ସୁସ୍ଥ ରହିବ ଆଉ ଯୋଗ କଲେ ମସ୍ତିସ୍କ ଭଲ ରହିବ ଆଉ ଯୋଗ ଯୋଗ ସମସ୍ତେ କରନ୍ତୁ